ବର୍ଷ ବର୍ଷ ଧରି ଓଡ଼ିଶାର ମଞ୍ଚଶିଳ୍ପ ବୋଲେଇଛି ଯେ ଆମର ଯେବେ ଆଗେ ହଉଥିଲା ସବୁ ଅପେରା ହୋଇଥିଲା ସବୁ ଗାଁ ଗାଁରେ କମେଡ଼ି ହେଉଥିଲା ସେସବୁ କିଛି ଦେଖା ଏବେ ସେ ସବୁ ମିଳୁନାହିଁ କିଛି ଦେଖା ଯାଏନା ବହୁତ କମ୍ ଦେଖାଯାଏ ସେସବୁ ସେସବୁ ମିଳିନାହାନ୍ତି କେଉଁଠି ଆଉ ଏବେ ସବୁ ବାହାରୁଛନ୍ତି ନାଟକ ସବୁ ଆମର ଫିଲ୍ମଟା କ'ଣ ହେଉଥିଲା ଆଗରୁ ଆଗ ଯୁଗ ତ ଷ୍ଟୋରୀ ଥିଲା କାହାଣୀ ଥିଲା ଗୀତ ସବୁ ଭଲ ଥିଲା ଏଇଥି ପସନ୍ଦ ହଉଥିଲା ଆମକୁ ସବୁ ସେ ଷ୍ଟୋରୀ ଫଟୋକୁ ଦେଖିବାକୁ ଭଲ ଥିଲା